ଖୁଡ଼ୀ ନମସ୍କାର ମୁଁ ଷ୍ଟଲ୍ଟି ନେବାର ଅଛି ଆପଣ ଷ୍ଟଲ୍ ଦେଇଥାନ୍ତେ ମୁଁ ଷ୍ଟଲ୍ ଭଡ଼ା ନେବାର୍ ଲାଗି ଚାହୁଁଛିି ଚପଲ୍ ଦୋକାନ୍ ଦେବାର୍ ଲାଗି ବଡ଼ ଷ୍ଟଲ୍ ଦର୍କାର୍ ମ୍ୟାମ୍ ପଇସା କେତେ କା'ଣା ଲାଗ୍ବା ଇ'ଟା ଗୋଟେ ଷ୍ଟଲ୍କୁ ମ୍ୟାମ୍ ମନ୍ଥଲି ନେବେ ନା ବର୍ଷରେ ଥରେ ନେବେ ଠିକ୍ ଅଛି ମ୍ୟାମ୍ ବମ୍ବେ ବମ୍ବେର କୋଉ ଜାଗାରେ ମ୍ୟାମ୍ ଆପଣଙ୍କର୍ ଷ୍ଟଲ୍ ବମ୍ବେର କୋଉ ଜାଗାରେ ଆପଣ୍ଙ୍କର୍ ଷ୍ଟଲ୍

ଠିକ୍ ଅଛି ମ୍ୟାମ୍ ତା'ପ୍ରେ ମୁଁ ମୁଁ ଟାଉନ୍ ଭିତରେ ଷ୍ଟଲ୍ଟେ ନେବାର୍ ଲାଗି ଚାହୁଁଥିଲି ହଉ ମ୍ୟାମ୍ କାଲି ଯାଇକିରି ମୁଁ ଦେଖା କରିନେବି ମ୍ୟାମ୍ ଆପଣ୍ କେତେବେଲେ ବନ୍ଦ୍ କରୁଛନ୍ତି

ଆଉ ଷ୍ଟଲ୍ ପଇସା କମିବ ନି ଠିକ୍ ଅଛି ମ୍ୟାମ୍ ଧନ୍ୟବାଦ୍ ମ୍ୟାମ୍ ଚାହୁଁଛି ଠିକ୍ ଅଛି ମ୍ୟାମ୍